ହଁ କିଏ କହୁଛନ୍ତି ହଁ ନମସ୍କାର କିଏ କହୁଛନ୍ତି ହଁ କୁହନ୍ତୁ ହଁ ହଁ ଆଉ କ'ଣ ଖାଇଦେଲେ ନା କ'ଣ ଓହୋ ଅଧିକା ଖାଇଦେଲେ ବୋଧେ ସରି ଆଉଥରେ କୁହନ୍ତୁ ଆପଣ ଟିକେ ଅଧିକା ଖାଇଦେଲେ ବୋଧେ ପାଣି ଫାଣି କମ୍ ପିଇଲେ ନା କ'ଣ ପାଣି ପିଇଛନ୍ତି ତ ଆଜିକାଲି ଖରାଦିନଟା ନା ପାଣି ଟିକେ ବେଶୀ ପିଅନ୍ତୁ ଆଉ ଖାଲି ଆମିଷ ଖାଇଲେ ହେବନି ନା ଟିକେ ଶାଗ ଫାଗ ଫଳ ପନିପରିବା ଏସବୁ ବି ଟିକେ ଟିକେ ଖାଇବ ହେଲା ଆଉ ତ ଆପଣଙ୍କ ପାଖରେ କୋଉଠି ମେଡିକାଲ୍ ଅଛି କି ଦେଖନ୍ତୁ ଆପଣ ଯୋଉଥିରେ ଯୋଉଥିରେ ଆପଣଙ୍କୁ ମାନେ କିଛି ସମାଧାନର ବାଟ ମିଳିପାରେ ଏମତି କୌଣସି ଜାଗା ଅଛି କି ଆପଣଙ୍କ ଘର ପାଖରେ କିମ୍ବା ଆପଣଙ୍କ ଗାଁ ପାଖରେ ଏମତି କୋଉଠି ତ ଆପଣଙ୍କୁ କାଲି ସକାଳେ ଦଶଟାରେ ମେଡିକାଲ୍ ଯିବାକୁ ପଡ଼ିବ ଆପଣ ଆସିପାରିବେ ହଁ ଆପଣ କାଲି ସକାଳେ ଦଶଟାରେ କୋରାପୁଟରେ ଆସିକି ଦେଖାନ୍ତୁ ଆଉ ସେଇଠି ଡକ୍ଟର୍ ବି କୋରାପୁଟରେ ଦଶଟା ବେଳେ ଆସିଯିବେ ଆଉ ଆପଣ ସେଇଠି ଆସିକିନା ଟ୍ରିଟମେଣ୍ଟ୍ ମାନେ ସବୁ ଟେଷ୍ଟ୍ ହେରିକା କଲାପରେ ଆପଣଙ୍କ ଟ୍ରିଟମେଣ୍ଟ୍ ଷ୍ଟାର୍ଟ ହେବ ବୁଝିଲେ ହଁ ଆ ହଁ ଆପଣଙ୍କୁ ବେଡ୍ ପାଇଁ ଏକ୍ସଟ୍ରା ପଇସା ଦେବାପାଇଁ ପଡ଼ିବ ଆଉ ସେଇଟା ତ ଦେଖିକି କହିହେବ ଆପଣ ଫାଷ୍ଟ୍ ଆସନ୍ତୁ ଆସିକି ଆପଣଙ୍କ ଟେଷ୍ଟ୍ ଧରିକା ସବୁ କରିଦିଅନ୍ତୁ ତାପରେ ଯାଇକି ଆମେ ଟ୍ରିଟମେଣ୍ଟ୍ ଆରମ୍ଭ କରିବା ତାପରେ ଯାଇକି ଡକ୍ଟର୍ଙ୍କ କହିବା ଅନୁସାରେ ଆମେ କ'ଣ କରିବା ଠିକ୍ ଅଛି ବୁଝିଲେ ହଁ ଶୁଣନ୍ତୁ ଆପଣ ଏବେ ପାଣି ପିଅନ୍ତୁ ଆଉ ଆପଣ ଆଜି କହୁଥିଲେ ନା ଆଇଁଷ ଖାଇଦେଇଛନ୍ତି ବୋଲି ନନଭେଜ୍ ଖାଇଛନ୍ତି ତ ଏବେ ଟିକେ ଆପଣ ପାଣି ପିଅନ୍ତୁ ପାଣି ପିଇକି ଟିକେ ଚଲାବୁଲା କରନ୍ତୁ ଆଉ ଆଉ ଦେଖନ୍ତୁ ଯଦି ଆପଣ ଆଉ ଯଦି ଆପଣଙ୍କର ଗାଁରେ ଯଦି ଆଶା ଦିଦି କିଏ ଅଛନ୍ତି କି ଯାଇକି ତାଙ୍କଠାରୁ କିଛି ପରାମର୍ଶ ନିଅନ୍ତୁ ଆଉ ହଁ ହେଲେ ଠିକ୍ ଅଛି ତାଙ୍କଠୁ ଯାଇକି କିଛି ପରାମର୍ଶ ନିଅନ୍ତୁ ଓ ଆର ଏସ୍ ଧରିକା ଆଣିକି ପିଅନ୍ତୁ ଆଉ ହଉ ଠିକ୍ ଅଛି ହଉ ରହିଲି